ହାଲୋ ଆପଣ ଜୋମାଟୋରୁ କହୁଥିଲେ ମୁଁ ଗୋଟେ ଖାଇବା ଅର୍ଡ଼ର୍ କରୁ କରିବାକୁ ଚାହୁଁଛି ସେଇଟା ଭେଜ୍ ବିରିୟାନୀ ଆପଣ ଯଦି ଘରେ ଆସିବେ ମୁଁ ପଇସା ଦେଇଦେବି କ୍ୟାସ୍ ଅନ୍ ଡ଼େଲିଭରି ମୋର ତ ଫୋନ୍ପେ ଗୁଗଲ୍ ପେ ନାହିଁ ତାହେଲେ ଆପଣ ସେଇଟା କ୍ୟାନସଲ୍ କରିଦିଅନ୍ତୁ